ଫ୍ରିଜରେ ଫଲ ଯେନ୍ତାକି ପନିପରିବା ସବୁ ରଖିଲେ ଖରାପ ହେଇଯାଉଛି ଯେନ୍ତାକି କଦେଲ କେ ରଖଲେ କିିନ କଲା ପଡ଼ି ଯାଉଛେ ଆର୍ ସେ ଯେନ୍ ଜିନିଷ୍ ମାନେ ରଖୁଛୁ ସେଇଟାକିନି ତା'ର ସ୍ୱାଦ ବି ବୁନିଆବା ଆର୍ ସେଇଟାକିନି ଗୁରୁତୁଦିନ ହେଇଯାଉଛେ ବୋଲିକରି ସେଇଟାନି ଦେହକେ ବହୁତ କ୍ଷତି କରୁଛେ ଆର୍ ସେଥିର ଟେଷ୍ଟ ବି ନି ରହବାର୍ ଆର୍ ସେଥିର୍ ଲାଗି ବୋଲିକରି ବହୁତ ରୋଗମାନେ ବି ହେଉଛେ